ଲକଡ଼ାଉନ ରେ ବିଭିନ୍ନ ପ୍ରକାର ପନିପରିବା ଉପରେ ବେଶୀ ଗୁରୁତ୍ବ ଦିଆଯାଉଥିଲା କାରଣ ବିନା ଔଷଧୀୟ ପ୍ରୟୋଗ ରେ ଉତ୍ପାଦନ ହେଉଥିବା ଜିନିଷ ଉପରେ ନଜର କରି ରୋଷେଇ ପାଇଁ ସାମଗ୍ରୀ ଆଣିବାକୁ ପଡ଼ୁଥିଲା କୌଣସି ଖାଇବା ପଦାର୍ଥ ବାହାରୁ ନ ଆଣି ନିଜର ଉତ୍ପାଦନ ହେଉଥିବା ପନିପରିବା ଉପରେ ବେଶୀ ଗୁରୁତ୍ୱ ଦେଇଥିଲୁ